ମୋ ୟୁଏଫ ୟୁଏଏଫ୍ଓ ଦେଖି ନାହିଁ ଏଲିଏନ୍ସ ବିଷୟରେ ଜାଣିଛି ଏଲିଏନ୍ସ ଏଲିଏନ୍ସ ଅନ୍ୟ ଗ୍ରହରେ ଅଛନ୍ତି ବୋଲି କଳ୍ପନା ଜଳ୍ପନା ସମସ୍ତେ କରୁଛନ୍ତି ଏବଂ କହୁଛନ୍ତି ଏଲିଏନ୍ସମାନଙ୍କ ଏଲିଏନ୍ସମାନଙ୍କ ଆମ ସାଧାରଣ ମଣିଷଠାରୁ ତାଙ୍କର ଶକ୍ତି ଟିକେ ଅଧିକ ଆଉ ସେମାନଙ୍କର ରହନ ସହନ ସବୁ ଅଲଗା ଆଉ ଆମେରିକାର ଉତ୍ତର ଆମେରିକାର ଗୋଟିଏ ଗୁମ୍ଫାରେ ଅଛନ୍ତି ବୋଲି କୁହାଯାଉଛି ପ୍ରକୃତରେ କେହି ଦେଖି ନାହାନ୍ତି କିନ୍ତୁ ଏଲିଅନ୍ସ ଅଛନ୍ତି ବୋଲିକିରି ସମସ୍ତେ କହୁଛନ୍ତି ଏଲିଏନ୍ସମାନେ ଏଲିଏନ୍ସମାନେ ଅନ୍ୟ ଗ୍ରହରେ ଅଛନ୍ତି ତାଙ୍କ ସହିତ ଆମର ସମ୍ପର୍କ ରଖିପାରିବା ବୋଲି ଭବିଷ୍ୟତରେ ସମସ୍ତେ ତା ବିଷୟରେ ରଖିକରି ତାଙ୍କ ସହ ସୁସମ୍ପର୍କ ରଖିବାକୁ ଚାହୁଁଛନ୍ତି ଏଲିଏନ୍ସମାନେ ଏଲିଏନ୍ସମାନେ କୌଣସି ଲୋକର କଣ ହୋଇଥିଲେ ଫିଲିମମାନଙ୍କୁ ଦେଖା ଦେଖଉଛନ୍ତି କି ଏଲିଏନ୍ସମାନେ ମଣିଷର କ୍ଷତି କରୁନାହାନ୍ତି ମଣିଷକୁ ମଣିଷର ଉପକାରରେ ଆସୁଛନ୍ତି ମଣିଷମାନଙ୍କୁ ତାଙ୍କର କମି ଥିଲେ ତାଙ୍କର ଠିକ କରିଦଉଛନ୍ତି ବୋଲି ଏପରି ଆମର ସିନେମାରେ ଦେଖଉଛନ୍ତି ସେ ବିଷୟରେ ଜାଣିଛୁ ଆଉ ତା ବିଷୟରେ ଅଧିକ କିଛି ଜାଣିନି ମୁଁ